ଆମ ଘରେ ସାଧାରଣତଃ ବିଭିନ୍ନ ପ୍ରକାର ପକ୍ଷୀ ଆସି ବସା ଉଠା କରନ୍ତି ସେଥିପାଇଁ ମୁଁ ଆମ ଘରେ ଚାରିପଟେ ବିଭିନ୍ନ ପ୍ରକାର ମାଟି ଆଟିକା ଆଉ ତାଙ୍କ ପାଇଁ କିଛି ଘାସ ମାଧ୍ୟମରେ କିଛି ବସା ବନାଇ ରଖିଛି ଯେଉଁଥିରେ ବିଭିନ୍ନ ପ୍ରକାର ପକ୍ଷୀ ଆସି ସେମାନେ ରାତିରେ ବିଶ୍ରାମ ନିଅନ୍ତି ଓ ଦିନରେ ମଧ୍ୟ କିଚିରି ମିଚିରି କରି ଖେଳିଥାନ୍ତି ଓ ତାଙ୍କ ସୁରକ୍ଷା ପାଇଁ ମୁଁ ସେମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ମଧ୍ୟ ଦେଇଥାଏ ଯାହାକି ବିଭିନ୍ନ ପ୍ରକାର ଘାସର ମଞ୍ଜି କିମ୍ବା ଫ ଛୋଟ ଫଳ ଆଉ ପାଣିର ମଧ୍ୟ ସୁବିଧା ରଖିଥାଏ ଯେମିତିକି ସେ ଶୋଷ ତାଙ୍କର ଯଦି ଶୋଷ ହୁଏ ସେ ତାଙ୍କର ଶୋଷ ଅତି ସହଜରେ ମେଣ୍ଟାଇ ପାରିବେ